ହଁ ଭଲ ଅଛି ତୁମେ ହଁ ଯିବା ବା ଯାଇକି ଆଜି ଇଏ କରିବା ନଗଲେ କେମିତି ହବ ନାହିଁ ଏଥର କ'ଣ କ'ଣ ଆସିଛି ପଡ଼ିଆରେ ନୂଆ ନୂଆ ଷ୍ଟାଇଲ୍ର ଆସିଛି ନା ହଉ ଏଥର ଗଲେ ମୁଁ କିଣିବି କେତେ ଜିନିଷ ଆଉ ଯଦି କ'ଣ କ'ଣ ଥିବ ସବୁ ଦେଖିବା ବୁଲିବା ହଁ ହଉ ଇଅର୍ ରିଙ୍ଗସ୍ ବି ଆସିଥିବ ନା ଇଅର୍ ରିଙ୍ଗସ୍ ହଉ ଦେଖିବା ଯେ ବହୁତ ରେଟ୍ ଥିଲେ ତ ବିଜାର ଆଉ କ'ଣ କରିବା ହଉ ହେଲେ ଆଉ ଏଥର ଭଲ ଆଉ ଭଲ ବି ବହୁତ ସାମାନ କିଣିକି ଆଣିବା ବୁଲିବା ରାତିଟାକୁ ଏନ୍ଜୟ କରିକି ଆସିବା ଆଉ କିଏ କିଏ ଯିବା ଆମେ ତ ଦୁଇଜଣ ନା ଆଉ କିଏ କିଏ ଆସିବେ ହଁ ହଉ ହଉ ହଉ ମିଶିକି ଯିବା ବୁଲିବା ଏନ୍ଜୟ କରିବା ଟପ୍ ଯାକ ଭଲ ଆସିଛି ନା କୁର୍ତ୍ତି ଯାକ ଆଉ ଜିନିଷ ଯାକ ବି ଆସିଛି ହଉ ହଉ ଏଥର ହେଲେ ହେଲା ଆଉ ଏବେ ପୂରା ମ୍ୟାଚିଙ୍ଗ ମ୍ୟାଚିଙ୍ଗ ସବୁ କିଣିବି ଆଣିବି ହଁ ହଁ ହଉ ଠିକ୍ ଅଛି ଏଥର କିଣିବି ସବୁ ପଇସା ଜମାଇକି ରଖିଛି ଯେ କିଣିବି ବୋଲି ବାଲିଯାତ୍ରା ହେଲେ ଆସିଲା ତ କିଣିବି ଏଥର ଆଉ ହଉ ହଉ ହଉ ହଉ ଏଇ ଚୁଡ଼ି ବି କିଣିବା ଯେଉଁଟା ଦେଖିଲେ ସେଇଟା କିଣିବା ହେଲା ପଇସା ରଖିଥା ମୋତେ ବି କିଣିଦେବୁ ହେଲା ହଉ ଠିକ୍ ଅଛି ଆଉ ହଉ ଆଉ ସେଇଠି ଗଲେ ବ୍ଳଗିଙ୍ଗ କରିବା ହେଲା ସୂରଜକୁ କହିଥା ସୂରଜକୁ କହିଥା ତା'ର ଇଏଟା ଧରିଥିବ ବୋଲି ସେଲ୍ଫି ଷ୍ଟିକ୍ଟା ଧରିଥିବ ଭିଡ଼ିଓ ବନାଇବ

ହଁ ହଉ ଖାଇବା ଭଲ ବୁଲିବା ସାଙ୍ଗମାନେ ବି ଆସିଥିବେ ତାଙ୍କମାନଙ୍କୁ ବୁଲାଇବା ଏଥର ମୀନା ବଜାର ଆସିଛି ନା ନାହିଁ ବାଲିଯାତ୍ରାରେ ହଉ ହଉ ରାମଦୋଳି ଟରଟୋରା ଆଉ ହ୍ୟଙ୍ଗର କ'ଣ ସବୁରେ ବସିକି ପୂରା ଏନ୍ଜୟ କରିବା ଆଉ ବୁଲିବା